ଆମେ ପାରମ୍ପରିକ ଭାବରେ କଲମ ସହିତ କାଗଜରେ ଲେଖିବାକୁ ପସନ୍ଦ କରୁ କରିଥାଉ କାରଣ କାଗଜରେ କଲମ ସାହାଯ୍ୟରେ ଲେଖିବା ଦ୍ୱାରା ନିଜର ଚିନ୍ତନ ଶକ୍ତି ଜାଗ୍ରତ ହେଇଥାଏ ଏବଂ ନିଜର ଭାବନା ପରିପ୍ରକାଶ କରିହୁଏ ଆଉ ଏଟା ହେଲା ଗୋଟେ ନିରନ୍ତର ପ୍ରକ୍ରିୟା ତେଣୁ ଆଜିର ଏ ସାମ୍ପ୍ରତିକ ଯୁଗରେ ଲାପଟପ୍ କିମ୍ବା ମୋବାଇଲ୍ର ବର୍ତ୍ତମାନ ବହୁଳ ପରିମାଣରେ ବ୍ୟବହାର ହେଉଛି ତେଣୁ ଏଥିରେ ବିଶେଷ କରି ଆମର ଚିନ୍ତନ ଶକ୍ତିର ଏତେ ବିକାଶର ଆଦିତ ହେଇପାରେ ନାହିଁ ତେଣୁ ମୋର ଭାବନା ଭିତରେ କାଗଜରେ ହିଁ ଲେଖିବାକୁ ମୁଁ ପସନ୍ଦ କରେ ତେଣୁ ପୂର୍ବରୁ ଯେତେ ସବୁ ଆମର ମହାନ ବିବରମାନେ ଥିଲେ ସେମାନେ ତାଙ୍କର ନିଜର ଏବଂ ପାରିବାରିକ ଅବସ୍ଥା ଏବଂ ଯେକୌଣସି ଜାଗା ହେଉ କି ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ହେଉ ସେଗୁଡ଼ିକର ବର୍ଣ୍ଣନା ସେମାନେ ସେ କାଗଜରେ ହିଁ ଲେଖିବାକୁ ପସନ୍ଦ କରୁଥିଲେ ଏହି ଦୃଶ୍ୟରୁ ମୋର ପସନ୍ଦ କଲମ ସାହାଯ୍ୟରେ କାଗଜରେ ଲେଖିବା ଦ୍ୱାରା ହିଁ ଗୋଟେ ବ୍ୟକ୍ତିର ତାର ଚିନ୍ତନର ପରି ବିକାଶ ହେଇଥାଏ